ଜଣେ ଚାଷୀ ବହୁତ କଷ୍ଟ କରି ଧନକୁ ବଢ଼ାଇଥାଏ ବହୁତ ପ୍ରକାର ଫସଲ କରିଥାଏ ମୁଗ ବିରି ଧାନ ଗହମ ମାଣ୍ଡିଆ ବାଜରା ଇତ୍ୟାଦି ହେଲେ ଯଦି ଗୋଟେ ବର୍ଷ ମରୁଡ଼ି ଚାଲିଆସେ ତାହେଲେ ସେ ଇନଭେଷ୍ଟ୍ କରିଥିବା ଚାଷର କିଛି ପ୍ରଫିଟ୍ ବି ପାଏନା ଏବଂ ଚାଷ ଧର ଆଜି ବେଶୀ କିଛି ଲାଭ ମଧ୍ୟ ହେଉନି ଚାଷୀ ଯେଉଁପରି ଗରିବ ଥିଲା ଆଜି ସେହି ପରି ଗରିବ ରହିଛି କୃଷକର କୃଷକର ଆବଶ୍ୟକତା ତ ଅଛି ହେଲେ ତା ଆବଶ୍ୟକତା ପୂରଣ କରିବା ପାଇଁ ସରକାର କିଛି କରୁନାହାନ୍ତି ଯଦି ମରୁଡ଼ି ଆସୁଛି ତାହେଲେ ସରକାର କିଛି ମଧ୍ୟ ଯୋଜନା ବି କରିଛନ୍ତି କୃଷକମାନଙ୍କ ପାଇଁ ଯାହାଦ୍ଵାରା ସେମାନେ ତାଙ୍କର ହରାଇଥିବା ସମ୍ପତିର କିଛି ଭାଗ ସରକାର ତାଙ୍କୁ ଦେବେ ହେଲେ ମରୁଡ଼ିର ହୁଏ କ'ଣ ନା ଯଦି ଗୋଟିଏ ବର୍ଷ ପାଣି ନ ପାଇବ ତାହେଲେ ମରୁଡ଼ି କିପରି ହେବ ରେ ଯଦି ଗଛ ଯଦି ଗଛ ଗୋଟେ ଗଛ ପାଣି ନପାଇବ ତାହେଲେ ସେ ଗଛ ବଢ଼ିବ କେମିତି କି ତାର ଫଳ ବଢ଼ିବ ଫଳ ହେବ କେମିତି କି ଚାଷୀକି ସେ ଲାଭ ଆଣି ଦେବ କେଉଁଠୁ ସେଥିପାଇଁ ମରୁଡ଼ି ପ୍ରତି ଜଳ ଯୋଗାଣ ଆବଶ୍ୟକ ନିତ୍ୟାନ୍ତ ଭାବରେ ଯଦି ଆମେ ମରୁଡ଼ିକୁ ମରୁଡ଼ିରୁ ବଞ୍ଚିବାକୁ ଚାଁହୁଛୁ ତାହେଲେ ଉପଯୁକ୍ତ ଜଳ ଯୋଗାଇ ଦେବା ଆବଶ୍ୟକ ଟ୍ୟାପ୍ ଦ୍ଵାରା କିମ୍ବା ଅନ୍ୟ କୌଣସି ପ୍ରଣାଳୀ ଦ୍ଵାରା ବା ଛିଞ୍ଚା ଜଳ ସେଚନ ଅଛି ସ୍ପ୍ରିଙ୍କଲର୍ ଜଳ ସେଚନ ଅଛି ଏଥି ମଧ୍ୟରେ ଏଥିରେ ଅଳ୍ପ ଜଳ ଆବଶ୍ୟକତା ଅଛି କିନ୍ତୁ ବହୁତ ଲାଭ ବାଣୀ ଚାଷକୁ ଦେଇପାରିବ ଏବଂ ମରୁଡ଼ି ଯେଉଁ ବର୍ଷ ବି ହୁଏ ସେ ବର୍ଷି ସେ ବର୍ଷ ଲୋକମାନେ ଖାଇବାକୁ ପାଆନ୍ତିନି ଠିକ୍ ଭାବରେ ଦେଶର ଆର୍ଥନୀତିକ ଅବସ୍ଥା ପୁରା ତଳ ମୁହାଁ ହୋଇଯାଏ ଏବଂ ମରୁଡ଼ି ମରୁଡ଼ି ବେଳେ ଉଦ୍ଭିଦ ଉଦ୍ଭିଦ ନରହିଲେ ଦେଶର ଅର୍ଥନୀତିକ ମଧ୍ୟ ରହିବନି ସେଥିପାଇଁ ମରୁଡ଼ିକୁ ଯେମିତି ହେଉ ରୋକିବାକୁ ପଡ଼ିବ